ହ୍ୟାଲୋ କେଉଁଠୁ କହୁଥିଲେ ହଁ କେଉଁଠୁ କହୁଥିଲେ ହଁ କୁହନ୍ତୁ କ'ଣ ମୋବାଇଲ୍ ଦରକାର ଥିଲା ଆମର ଭିବୋ ଅଛି ଓପୋ ଅଛି ସାମସଙ୍ଗ୍ ଅଛି ୱାନ୍ ପ୍ଲସ୍ ଅଛି କ'ଣ ଚାହୁଁଛନ୍ତି ଆପଣ ନେବା ପାଇଁ ଆମର ତ ସବୁଥିରେ ଭଲ ଆସିବ କିନ୍ତୁ ସବୁଠାରୁ ଅଧିକ ଏବେ ତ ଆଇଫୋନ୍ ଚାଲିଛି ଆଇଫୋନ୍ରେ ସବୁ ବ୍ଲଗ୍ କରୁଛନ୍ତି ତା'ପରେ ଆମର ୱାନ୍ ପ୍ଲସ୍ ରହୁଛି ଆଉ ତା'ପରେ ଆମର ରେଡ୍ମି ରହୁଛି ରେଡ୍ମିଟା ସବୁଠାରୁ ଭଲ ପଡ଼ୁଛି ଏବେ ଆଇଫୋନ୍ ଆମର ପ୍ରାୟତଃ ସତୁରୀ ଅଶୀ ପାଖାପାଖି ପଡ଼ିଯାଉଛି ଆ କ୍ୟାମେରା କ୍ୱାଲିଟି ଭଲ ଆସିବ ସବୁଥିପାଇଁ ଭଲ ବ୍ଲଗ କରିବା ପାଇଁ ଭଲ ଆସିବ ସବୁଥିପାଇଁ ଆଇଫୋନ୍ଟା ଭଲ ଆସିବ ନାହିଁ ନାହିଁ ଆଇଫୋନ୍ ହେଲା ସବୁଠାରୁ ଭଲ ଫୋନ୍ ସେ କେବେ ହେଲେବି ଖରାପ ହେବନି ଆପଣ ପାଣିରେ ଯଦି ଦୁଇଦିନ ପକାଇକି ରଖିବେ ବି ସେ ଫୋନ୍ ଖରାପ ହେବାର ନାହିଁ ହଁ ହଁ ଏକ୍ସଚେଞ୍ଜ ଅଫର୍ ଅଛି ଆମର କିଛି ଅସୁବିଧା ନାହିଁ ଯାହାବି ୱାରେଣ୍ଟି ଅଛି ଆମର ଆପଣ ଗୋଟେ ବର୍ଷ ଭିତରେ ଯଦି କ'ଣ ଖରାପ ହେଲା ଯାହା ଖରାପ ହେଲା ଆମେ ସଜାଡ଼ିବୁ କିଛି ଅସୁବିଧା ନାହିଁ ଆମ ସପ୍କୁ ଆଣିବେ ସଜାଡ଼ି ଦେବୁ ହଁ ହଁ ନାହିଁ ନାହିଁ କିଛି ନାହିଁ ସବୁଠାରୁ ଭଲ ମୋବାଇଲ୍ ହେଲା ଆମର ଆଇଫୋନ୍ ସବୁଠାରୁ ଭଲ ମୋବାଇଲ୍ ୱାନ୍ ପ୍ଲସ୍ ମୁଁ କହିପାରୁନି ୱାନ୍ ପ୍ଲସ୍ ଯଦି ବି ଟିକେ ଖରାପ ହେଇପାରେ ହେଇପାରେ ନହେଲେ ଆମର ଆଇଫୋନ୍ କେବେ ବି ଖରାପ ହେବାର ସମ୍ଭାବନା ନାହିଁ ଆପଣ ନା ନା ଠକିବାର ପ୍ରଶ୍ନ ଉଠୁନାହିଁ ପୁରା ଭଲ ମୋବାଇଲ୍ ପାଇବେ ଆପଣ ନା ନା ଆମର ଏକ୍ସଚେଞ୍ଜ୍ ଅଫର୍ ଅଛି ଆପଣ ପାଞ୍ଚ ବର୍ଷ ପରେ ବି ଆଣିଲେ ଆମର ଏକ୍ସଚେଞ୍ଜ୍ ହେବ ଆଉ କିନ୍ତୁ ଆମର ୱାରେଣ୍ଟି ଆମର ଗୋଟେ ବର୍ଷ ପର୍ଯ୍ୟନ୍ତ ଆମର ୱାରେଣ୍ଟି ରହୁଛି ସେହି ଗୋଟେ ବର୍ଷ ଭିତରେ ଆପଣ ଯାହାବି ହେଲେ ଆଣିକି ଦେଲେ ଆମେ ସଜାଡ଼ିକି ଦେବୁ ଆଉ ତାପରେ ଯଦି ହେଲା ଆପଣ ଏକ୍ସଚେଞ୍ଜ୍ କରିପାରିବେ ନହେଲେ ଯାହା ସଜାଡ଼ିବେ ଆପଣଙ୍କ ଉପରେ ପେମେଣ୍ଟ୍ ଦେବାକୁ ଆପଣଙ୍କୁ ପଡ଼ିବ ଆଉ ହଁ ହଁ ଆମର ସବୁଦିନ ଦୋକାନ ଖୋଲା ହେଉଛି ହଁ ଠିକ୍ ଅଛି